ଆମ ଓଡ଼ିଶା ରାଜ୍ୟରେ ଓଡ଼ିଶା ଆମ ଓଡ଼ିଶା ରାଜ୍ୟରେ ଓଡ଼ିଆ ଭାଷା ବହୁତ ପ୍ରଚଳିତ ବା ବହୁତ ଜାଣିପାରୁଛନ୍ତି ଅଲଗା ଷ୍ଟେଟ୍ ମାନଙ୍କରେ ତାଙ୍କ ଭାଷା ପ୍ରଚଳିତ ଥିବ ମଦର ଶିକ୍ଷା କ୍ଷେତ୍ରରେ ବା ଗଣମାଧ୍ୟମରେ ଓଡ଼ିଆ ଭାଷା ଚାଲିଛିି ଭଲ ମଧ୍ୟ କିଏ କିଏ ଜାଣିପାର ପାରିବେ ନାହିଁ ଯେ ଭାଷା ବିଭିନ୍ନ ପ୍ରକାର ଭାଷା ଅଛି ଓଡ଼ିଆ କିଏ ଓଡ଼ିଆ ବୁଝିପାରନ୍ତି କିଏ ଇଂଲିଶ ହିନ୍ଦୀ ସବୁ ମାଧ୍ୟମ ଅଛି ଓଡ଼ିଶାର ଲୋକ ବି ହିନ୍ଦୀ ଲୋକ ମିଶା ରହୁଛନ୍ତି ବା ଇଂଲିଶ ମଧ୍ୟ ଜାଣିପାରୁଛନ୍ତି ଓଡ଼ିଆ ହିଁ ଗୋଟେ ଏମିତି ଜିନିଷ ହେଇକି ଓଡ଼ିଆ ହିଁ ବୁଝିପାରିବେ ଓଡ଼ିଆରେ ବି ବୁଝିପାରୁଛନ୍ତି ଜାଣିବା ଲୋକ ବା ହିନ୍ଦୀ ବି ବୁଝିପାରୁଛନ୍ତି ଇଂଲିଶ ବି କହୁଛନ୍ତି ଏକା ଆଉ ଗଣମାଧ୍ୟମରେ ଓଡ଼ିଆ ଆମ ଓଡ଼ିଶାରେ ମଧ୍ୟ ଓଡ଼ିଆ ଚାଲିଛି ବା ଇଂଲିଶ ମଧ୍ୟ ଚାଲିଛିି ତାହା ଖାଲି ଗୋଟେ ଓଡ଼ିଆ ହିଁ ଚାଲି ନାହିଁ ତାହା ଆମେ କହିପାରିବା ନେଇକି ଓଡ଼ିଆ ଭାଷା ହି ଚାଲିଛି ସବୁ ଷ୍ଟେଟ୍ରେ କେମିତି ଚାଲିଛି ବୁଢ଼ା ଗାଁ ଗହଳିମାନଙ୍କରେ ତ ଏତେ ଖାଲି ଓଡ଼ିଆ ଏକା ଚାଲିଛି ବା ତାଙ୍କେ ଓଡ଼ିଶାର ରହୁଛନ୍ତି ବା ସେମତି ସେମିତି ଏକା ଜାଣିପାରୁଛନ୍ତି ତାଙ୍କେ ଇଂଲିଶ ଜାଣିପାରିବେ ନାହିଁ କି ସେ ହିନ୍ଦୀ ଭାଷା ବି ଜାଣିପାରିବେ ନାହିଁ ଓଡ଼ିଶାର ଲୋକମାନେ ତ